ମୁଁ ଜଗନ୍ନାଥ କ୍ଲଥ୍ ଷ୍ଟୋର୍ରୁ ଗୋଟେ ଶାଢ଼ୀ କିଣିଥିଲି ସେଟା ବହୁତ ଭଲ ପଡ଼ିଲା ତା'ର କଲର୍ ବଢ଼ିଆ ଥିଲା ତା'ର ପ୍ରିଣ୍ଟ ବଢ଼ିଆ ଥିଲା ଆଉ ଅଧିକା ଦିନ ବି ଗଲା ଆଉ ସେ ଶାଢ଼ୀକି ସମସ୍ତେ ପସନ୍ଦ ବି କଲେ